ଆମେ ବିଦ୍ୟମାନ ଗଛରୁ ଅଧିକ ଗଛ କରିବାକୁ ଚାହିଁଲେ କିଛି ଗଛ ଅଛି ଯାହାଫଳରେ କି ତା' ମଞ୍ଜିକୁ ହିଁ ଉତ୍ପାଦନ କରି ରଖିଥାଉ ଯେଉଁଫଳରେ କି ସେ ଗଛ ତାକୁ ଚାରା ହିଁ କରିକି କରିକି ସେ ଚାରାଗୁଡ଼ାକୁ ପ୍ରତିରୋପଣ କଲେ ଅଧିକ ମାତ୍ରାରେ ଚାରା ଗଛ ବ ଲଗେଇଥାଉ ହୋଇଥାଏ ତା' ସହିତ ଯଦି ଆମେ ଛୋଟବେଳୁ ଆମେ ବି ୟୁଜ୍ କରୁ ଯେ କି ଛୋଟରୁ କଲମୀ ଚାରା କି ୟୁଜ୍ କରୁ ଯାହାକୁ ଗଛର ଡାଳରେ କିଛି ଖତ ଗୋବର ସାର ଦେଇ ବାନ୍ଧି ରଖିଲେ ତା'ର ଚେର ସୃଷ୍ଟି ହେଲେ ତାକୁ ହିଁ କାଟିକି ସେ ଡାଳକୁ ଆମେ ଲଗେଇଥାଉ କଲମୀ ଗଛ ଯା କଲମୀ ଚାରା କରି ତାକୁ ହିଁ ଲଗାଉ ବ୍ୟବହାର କରୁ ବହୁତ ଜିନିଷରେ ହିଁ ତା' ଡାଳକୁ ଭାଙ୍ଗି ହିଁ ଲଗେଇକି ତାକୁ ୟୁଜ୍ କରୁ ଆଉ ବେଶୀ ଆମେ ବେଶୀ ହିଁ ଗଛର ମଞ୍ଜି ଆଣିକି ତାକୁ ଶୁଖେଇ ରଖି ମଞ୍ଜିକୁ ଚାରା ପକେଇ ପୁଣି ତାକୁ ପ୍ରତିରୋପଣ କଲେ ବହୁତ କିଛି ଗଛ ହୋଇଥାଏ କଲମୀ ଚାରାକୁ ଡାଳ ଖତ ରୋପଣ ଦେଇକି ଆମେ ତାଙ୍କୁ ହିଁ କଲମୀ ଚାରା ହିଁ ବହୁତ ୟୁଜ୍ କରୁ ବିଭିନ୍ନପ୍ରକାର ଗଛ ହିଁ ଏମତି ଭାବରେ ଆମେ ଲଗେଇ ଗଛ ଗୁଡ଼ାକୁ ଅଧିକ ମାତ୍ରାରେ ହିଁ ବଢ଼େଇଥାଉ